ମୁଇଁ ସାବୁନ୍ ଗୁଟେ ମିସୋରୁ ଅର୍ଡ଼ର୍ କରିଥିନି ସେନେ କହିଥିଲା ଯେ ସାବୁନ୍ ଲଗାଲେ ତମର୍ ଦାଗ୍ମାନେ ସବୁ ଭଲ୍ ହେଇଯିବା ମର୍ନେ ଟ୍ୟାନିଙ୍ଗ୍ମାନେ ବି ଥିଲା ଯେ ଟ୍ୟାନିଙ୍ଗ୍ମାନେ ବି ଠିକ୍ ହେଇଯିବା ବଲି ସେନେ କହିଥିଲା ହେଲେ ଲଗାଲା କି ମୋର୍ ଦାଗ୍ ଟ୍ୟାନିଙ୍ଗ୍ ଆର୍ ଅଧିକ୍ ବଢ଼ିଗଲା ସେନୁ ମୁଇଁ ତାପରେ ମେଡ଼ିକାଲ୍ ଗଲି ମେଡ଼ିକାଲ୍ରୁ ବି ସେମାନେ ଗୁଟେ ସୋପ୍ ଦେଲେ ସେ ସୋପ୍ ବି ପୁରା ଆରୁ କିଛି କାମ୍ ନେଇଁ ଦେଇ ତାପରେ ହେନ୍ତି ଆରୁ ମୋର୍ ସାଙ୍ଗ୍ ଗୁଟେ ରେକମେଣ୍ଡ୍ କଲା ଯେ ମୁଇଁ ଇ ସାବୁନ୍ ଲଗଉଥିଲି ଯେ ମର୍ଟା ଟିକେ ଭଲ୍ ହଉଛେ ବୋଲି ସେଟା ଲଗାଲାକେ ବି ଫାଷ୍ଟ୍ ଖାଲି ଏନ୍ତି ଭଲ୍ କରିଦେଲା ତାପରେ ସେ ସାବୁନ୍ ଯେତେବେଲେ ଛାଡ଼ି ଦେଲାକେ ଆର୍ ଥରେ ଖରାପ୍ କରିଦେଲା ତାପରେ ଦୁକାନ୍ରୁ ବି କିଣିକରି ଗୁଟେ ସାବୁନ୍ ଲଗାଲି ସେ ସାବୁନ୍ ବି କାମ୍ ନେଇ ଦେଇ ମେଡ଼ିକାଲ୍ ଷ୍ଟୋର୍କେ ବି ଗଲାକେ ସାବୁନ୍ ଗୁଟେ ମାଗ୍ଲି ଯେ ସେନେ ବି ଦେଲେ ଆର୍ କହେଲେ ଯେ ଇ ଦାଗ୍ମାନେ ଛାଡ଼ବା୍ ଟ୍ୟାନିଙ୍ଗ୍ମାନେ ପଲାବା ହେଲେ ସେନେ ବି କିଛି କାମ୍ ନେଇଁ ଦି ଦାଗ୍ ବି ନେଇଁ ଛାଡ଼ି ଟ୍ୟାନିଙ୍ଗ୍ ବି ନେଇଁ ଛାଡ଼ି ସବୁ ସାବୁନ୍ ବେକାର୍ ନିଜେ ନେଚୁରାଲ୍ ଜିନିଷ୍ମାନେ ଏକା ଲଗାବାର୍ କଥା କେନ୍ ସାବୁନ୍ ବି ନେଇଁ କିଣ୍ବାର୍ କଥା ମେଡ଼ିକାଲ୍ ଷ୍ଟୋର୍ନୁ ବି ନେଇଁ କେନ୍ ଅନ୍ଲାଇନ୍ ସପିଙ୍ଗ୍ ବି ନେଇଁ କିରାଣା ଦୁକାନ୍ ବି ରୁ ବି ନେଇଁ କେନୁ ବି ସାବୁନ୍ମାନେ ନେଇଁ କିଣ୍ବାର୍ କ